କୃଷକ ଆତ୍ମହତ୍ୟାର କାରଣ ହେଉଛି କୃଷକ ଚାଷ କରି ମରୁଡ଼ି ବର୍ଷା ନ ହୋଇ ମରୁଡ଼ି ହେଉଛି ସେ ମରୁଡ଼ିମାନେ ବର୍ଷକୁ ବର୍ଷ ଏମିତି ପାଞ୍ଚ ବର୍ଷ ହୋଇଯାଏ ହୋଇଯାଉଛି ସେ ବ୍ୟାଙ୍କ୍ରୁ ଯାଇ ଋଣ ଆଣିଛି ସେ ଋଣ ସେ ସୁଝିପାରୁନି ଏଣେ ଅମଳ ହୋଇପାରୁନି ସେଥିପାଇଁ ଋଣ ସୁଝିପାରୁନି ଆଉ କିଛି ଲୋକ ସେ କାମରେ ବହୁତ ମଜୁରୀ କରି ଶ୍ରମିକ କରି କାମରେ ଲଗାଇଛି ଆଉ ସେ ଭିତରେ ତା ଟଙ୍କା ସୁଝି ନ ପାରିଛି ସେ ଆତ୍ମହତ୍ୟା କରିବାକୁ ସେ ବାଧ୍ୟ ହେଉଛି ଆଉ ଏଇ ଆତ୍ମହତ୍ୟାକୁ ସେ କେମିତି ନ କରିବ ସେଥିପାଇଁ ଆମକୁ ସରକାର ଯଦି ତାଙ୍କ ପ୍ରତି କିଛି ବେଶୀ ପାଣି ଯୋଗାଇ ଦେଇଥାନ୍ତେ ଆଉ ସେଥିପାଇଁ ଯେଉଁ ଋଣ ସେ କରିଛି ସେଇଟାକୁ ସେ ଛାଡ଼ କରିଥାନ୍ତେ ଛୁଆଟେ କରି ପାରିଥାନ୍ତେ ଦିନେ କୃଷକ ଆତ୍ମହତ୍ୟା କରିବାକୁ ଯାଇ ନ ଥାନ୍ତେ ଆଉ ସିଏ ସେ କୃଷକ ଖାଇବା ପାଇଁ ବି ଆଉ ସେ ତା ପରିବାରକୁ ପୋଷିବା ପାଇଁ ତା ପାଖରେ ଅମଳ ନାହିଁ ସେଥିପାଇଁ ସରକାର ତାକୁ କିଛି ଚାଉଳ ଆଉ ଡାଲି ଏ ସବୁ ତାକୁ ଯୋଗାଇ ଦେଇଥାନ୍ତି ସେଥିପାଇଁ ଦେଇଥିଲେ ସେ ଆତ୍ମହତ୍ୟା କରିବାକୁ କୃଷକ ଯାଇ ନ ଥାନ୍ତେ ଆଉ ଯେଉଁ ଋଣ ଲୋନ୍ କରିଛନ୍ତି ତାକୁ ବର୍ଷ ବର୍ଷ ସୁଝି ସାକୁ ବଢ଼ି ଚାଲିବାରେ ଲାଗି ହେଇ ବୁଡ଼ିଯାଉଛି ସେଥିପାଇଁ ତାର ସେ ଲୋନ୍କୁ ନ ସୁଝି ସେ ଆତ୍ମହତ୍ୟା କରିବାକୁ କୃଷକ ଯାଉଛି